ହ୍ୟାଲୋ ହଁ କୁହନ୍ତୁ

ଆପଣ ଏଇଠି ବୁଲିବେ ଏଇଠି ଜାଗା କ'ଣ ଦେଖିବେ ଦେଖିବେ ନା ଖାଲି ବୁଲିକି ଯିବେ ହଁ ହଁ କେତେ ଦିନ ରହିବ ହଁ ହଁ ହଁ ବୁଲିବେ ବୁଲିବେ ଆପଣ ଭଡ଼ା ନେଇକିରି ଗାଡ଼ି ଭଡ଼ା ନେଇକିରି ବୁଲିବେ ନା ଏମିତି ବୁଲିବେ ହଁ ହଁ ଅଛି ହଁ ଅଛି ଗାଡ଼ି ଆମର ଏଇଠି ଅଛି ତିନି ଚାରି ଟା ଖଣ୍ଡେ ଗାଡ଼ି ଅଛି ଯେଉଁଟା ନେବେ ଆପଣ ବୋଲେରୋ ଅଛି ଯେଉଁଠି ଅଛି ବୁଲିବା ପାଇଁ ଯିବେ ଯିବେ ଆପଣ ଦେଖନ୍ତୁ ବୁଲିବା ପାଇଁ ସାଇ ବାବା ମନ୍ଦିର ଅଛି ଆମର ଉଖୁଡ଼େଇ ବା ବା ଇଏ ମାଆ ଠାକୁରାଣୀ ମାଆ ଠାକୁରାଣୀ ଅଛି ଆଉ ଡଗ ହାଇ ଅଛି ଆପଣ ଯେଉଁଠି ବୁଲି ପାରିବେ ଯେମିତି ପାର୍କ ଫାର୍କ ସବୁ ଭଲ ପାର୍କ ବି ଅଛି ପାର୍କରେ ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ହଁ ହଁ ନାଇ ଆମର ନବେ ଭାଗ ହିନ୍ଦୁ ଧର୍ମ ଅଛି ବାକି ମୁସଲମାନ୍ ଅଛନ୍ତି ଆମର ସେଇଟା ହିନ୍ଦୁ ଧର୍ମ ଅଛନ୍ତି ଓଡ଼ିଆ ଲୋକ ହିନ୍ଦୁ ଧର୍ମ ଆମର ଦୋଳ ପର୍ବ କରାହେଉଛି ଯେ ଦଶହରା କୁମାର ପୂର୍ଣ୍ଣିମା ରଜ ରଜ ପର୍ବ ରଜ ପର୍ବ ଦୋଳ ପର୍ବଟା ଏଇଟା ମୁଖ୍ୟ ଟିକେ ବଡ଼ ଟିକେ ବ୍ୟବସାୟ ହେଉଛି ଗୁରୁବାର ମଧ୍ୟ ଏଇ ଯେଉଁ ମାସଟି ଯାକ ଏ ସବୁ ପର୍ବ ପର୍ବ ପାଳନ କରାଯାଉଛି

ଆମର ଭଞ୍ଜନଗର ପାର୍କ ବଡ଼ ପାର୍କ ଅଛି ସବୁ ପ୍ରକାର ବ୍ୟବସ୍ଥା ଅଛି ସୁଇମିଂ ସୁଇମିଂ ଅଛି ରଜ ଇଏ ଦୋଳି ଅଛି ସବୁ ପ୍ରକାର ସେଇଟି ରଖା ହେଇଛି କ'ଣ କହିଲେ ଏଇ ଯେଉଁ ଆମ ଗୋବରା ସବୁ ରହୁଛି ଆମର ବାର କିଲୋମିଟର ହେବ ଏଇ ବସ୍ ସୁବିଧା ଅଛି ଆପଣ ଯଦି ପର୍ସନାଲ୍ ଗାଡ଼ି ଭଡ଼ା କରିକି ନେବେ କି ଅଛି ଗାଡ଼ି ଅଟୋରେ ଯାଇ ପାରିବେ କାର୍ ବି ଅଛି ବୋଲେରୋ ଅଛି ସବୁ ଅଛି ବ୍ୟବସ୍ଥା ଅଛି ସେଇଠି କିଛି ଅସୁବିଧା ନାହିଁ ଲୋକ ବି ଭାରି ଭଲ ଲୋକ ସବୁ ବ୍ୟବସ୍ଥା ଅଛି କିଛି ଅସୁବିଧା ନାହିଁ ଆପଣଙ୍କୁ ଠିକ୍ ମଧ୍ୟ ଠିକ୍ ମଧ୍ୟ ଦର ନେବେ କିଛି ଅଧିକା ଚଢ଼ା ଦର ନେବେନି କ'ଣ କହିଲେ ଆପଣଙ୍କୁ ନେଇକି ବୁଲାଇ ପାରିବେ ଗଲୁ ପାହାଡ଼ ଉପରେ ଗୋଟେ ମା ଠାକୁରାଣୀ ଅଛନ୍ତି ଏଇଠି ଘାଇ ଗୋଟେ ବିରାଟ୍ ଘାଇ ଅଛି ଆମର ଜଳ ସେଚନ ବ୍ୟବସ୍ଥା କରାଯାଉଛି ପାର୍କ ଅଛି ସାଇ ବାବା ମନ୍ଦିର ଅଛି ସେମିତି ସବୁ ଅଛି ହଉ ଆପଣ ଆସନ୍ତୁ ଆସିଲେ ସବୁ କଥା ବୁଲିବା ବ୍ୟବସ୍ଥା କରିବା ଯେଉଁଟା ଆପଣ ଚାହିଁବେ ସେଇଠି ଅଛି ଆପଣ ଦଶ କିଲୋମିଟର କୋଡ଼ିଏ ପନ୍ଦର କିଲୋମିଟର ଭିତରେ ସବୁ ବୁଲିକି ଦେଖି ପାରିବେ ହଁ ହଉ ହଁ ହଉ ରହିଲି